ଭାଇନା କ'ଣ ଟିକିଏ ଭଲ ମୋବାଇଲ୍ ଟିକିଏ ଦେଖାଅ ସେପଟେ ଟିକିଏ କାମରେ ଟିକିଏ ବ୍ୟସ୍ତ ରହିଯାଇଥିଲି ଆଉ ଗୋଟେ ମୋବାଇଲ୍ ତ ନେଇକି ଯାଇଥିଲି ଏଇ ଦେଢ଼ମାସ ହେଲା ଆଉ କେତେ ଆଉ ମୋବାଇଲ୍ କିଣିବି ଗୋଟେ ଜେଜେବାପାର ଗୋଟେ ମୋବାଇଲ୍ଟେ ଦରକାର ତ ଆଉ ସେଇଥିପାଇଁ ଗୋଟେ ନେବା ଗୋଟେ ମୋବାଇଲ୍ ଆଉ ଆଉ ଗୋଟେ କ'ଣ ଗୋଟେ ଭଲ ମୋବାଇଲ୍ ଟିକିଏ ଦେଖାଅ

ଆଉ ଗୋଟେ କାମ୍ କରୁନାହାନ୍ତି ଗୋଟେ ବୟସ୍କ ଲୋକଙ୍କ ପାଇଁ ଯେଉଁ ମୋବାଇଲ୍ଟା ଟିକିଏ ଭଲ ଶୁଭିବ ଆଉ ଟିକିଏ ଡିସପ୍ଲେ ଟିକିଏ ଭଲ ହେଇଥିବ ଆଉ ଯେମିତି କଥାବାର୍ତ୍ତା ଇଏ ସିଏ ନେଟୱାର୍କ୍ ଫେଟୱାର୍କ୍ ସବୁଠାରୁ ଭଲ ଆସିବ ସେମିତିଆ ମୋବାଇଲ୍ ଗୋଟେ ଦେଖାନ୍ତୁ ଆଉ ସାର୍ କେତେ ଟଙ୍କା ପ୍ରାଇସ୍ ଆସୁଛି କେତେ ସାଢ଼େ ତିନି ହଜାର କ'ଣ କ'ଣ ସବୁ ତା ଭିତରେ ସିଷ୍ଟମ୍ ଅଛି ମୋତେ କହିଲେ ଆଚ୍ଛା ଆଚ୍ଛା ଆଚ୍ଛା ତା ବ୍ୟାଟେରୀ କେତେ ଏମ୍ ଏ ଏଚ୍ ରହୁଛି ଷୋଳଶହ ଏମ୍ ଏ ଏଚ୍ ଆଚ୍ଛା କ୍ୟାମେରା ରହିଛି ନା ଆଗ ପଛ କ୍ୟାମେରା ଆଗ ନା ଗୋଟେ ତାନେ ଆଣ୍ଡ୍ରଏଡ଼୍ ସେଟ୍ ଦେଖାଉନ ଗୋଟେ ଭିଡ଼ିଓ କଲ୍ ଫିଡ଼ିଓ କଲ୍ କେତେବେଳେ ଗୋଟେ ମୁଁ ଜେଜେବାପାକୁ କଲ୍ କରିବି ସେ ଟିକିଏ ଭିଡ଼ିଓ କଲ୍ ଫିଡ଼ିଓ କଲ୍ ଆମେ ଦେଖାଦେଖି ହେବୁ ଆଉ ଆଉ ଦେଖାଉନାହାନ୍ତି ଟିକିଏ ଭଲ ମୋବାଇଲ୍ ଦେଖାଉନାହାନ୍ତି ଦଶ ପନ୍ଦର ହଜାର ଭିତରେ ଦେଖାନ୍ତୁ ହଁ ହଁ ଆଉ ଆଜିକାଲି ବୟସ୍କ କ'ଣ ଏଇ ସମସ୍ତେ ତ ଇଏ ଆଉ ଆଚ୍ଛା ଭିବୋରେ ଦେଖାଉନାହାନ୍ତି ଭିବୋରେ ଦିଅନ୍ତୁ ସେଇଟା ଦେଖାନ୍ତୁ ତା ଭିତରେ କ'ଣ କେତେ ଏମ୍ ଏ ଏଚ୍ ବ୍ୟାଟେରୀ ଅଛି କ୍ୟାମେରା କ'ଣ ଅଛି ଆଉ ତାର ରାମ୍ କେତେ ରୋମ୍ କେତେ ଟିକିଏ କହିଦିଅନ୍ତୁ ଆଚ୍ଛା

ଆଚ୍ଛା ଠିକ୍ ଅଛି ଆଉ ତା'ହେଲେ ସେଇଟା ଦେଇଦିଅନ୍ତୁ ସେଇଟା ପ୍ୟାକିଂ କରିଦିଅନ୍ତୁ ଆଉ ବିଲ୍ଟା ଦେଇଦିଅନ୍ତୁ କେତେ କ'ଣ ହେଉଛି ଆଉ ଟିକିଏ ପ୍ରାଇସ୍ କେତେ କ'ଣ ଟିକିଏ ଅଫର୍ ଦିଅ ମାନେ କେତେ କାଟନ୍ତୁ ନା ମ ପାଞ୍ଚ ଶହ ଟଙ୍କା ମୋବାଇଲ୍ ମୁଁ ଅନଲାଇନ୍ରେ ଦେଖିଥିଲି ଏଇଟା ହେଉଛି କ'ଣ ଆପଣ ତା ଠାରୁ ଦେଢ଼ ହଜାର ଟଙ୍କା ଏକ୍ସଟ୍ରା କହୁଛନ୍ତି ଆଉ ଅନଲାଇନ୍ରେ ପରା ଆପଣଙ୍କ ଅଛି ଏଇଟା ସାଢ଼େ ଚଉଦ ହଜାର ହଁ ଭିବୋରେ ସବୁଆଡ଼େ ଭିବୋରେ ତ ସବୁଆଡ଼େ ସବୁ ସର୍ଭିସିଂ ସେଣ୍ଟର ଅଛି ବିଲ୍ଟା ଆମକୁ ମିଳିବ ଆମେ ତ ଯେଉଁଠି ଯିବୁ ସେଇଠି ସର୍ଭିସ୍ ପାଇପାରିବୁ କିଛି ତ ଅସୁବିଧା ନାହିଁ ଆପଣଙ୍କର ପୁରା ପୁରୁଣା ଆମେ କଷ୍ଟମର୍ ବୋଲି ଆପଣଙ୍କର ଭରସା ଅଛି ବୋଲି ଆମେ ଆପଣଙ୍କ ପାଖକୁ ଆସୁଛୁନା ଆଉ ମାନେ ହଁ ଏବେ ନେଇକି ଯିବି ହଁ ସେଇଟା ଅନଲାଇନ୍ ପ୍ରାଇସ୍ କରିଦିଅନ୍ତୁ ଅନଲାଇନ୍ ପ୍ରାଇସ୍ କରିଦିଅନ୍ତୁ କରିଦେଇକି ଦେଇଦିଅନ୍ତୁ ହଉ ହଁ ହଁ ଠିକ୍ ଅଛି ହଉ